ଯୁବଗୋଷ୍ଠୀ ହେଉଛନ୍ତି ବହୁତ ଶିକ୍ଷିତ ମାନେ ଅଛନ୍ତି କାରଣ ଆମର ଓଡ଼ିଶାରେ କୌଣସି କଳକାରଖାନାର ସୁବିଧା ନାହିଁ ଏଣୁକରି ସେମାନେ ଶିକ୍ଷିତ ବେକାରୀ ପାଠ ପଢ଼ୁଛନ୍ତି ମାତ୍ର ସେମାନଙ୍କର କାମ କରିବାକୁ କୌଣସି କମ୍ପାନୀର ସୁବିଧା ନାହିଁ ଏଣୁକରି ଆମେ ସରକାରଙ୍କୁ ଅନୁରୋଧ କରୁଛୁ ଯେ ଆମର ଓଡ଼ିଶାରେ ପ୍ରତ୍ୟେକ କମ୍ପାନୀ ଯଦି ଖୋଲା ହୁଅନ୍ତା ତା'ହେଲେ ଏଇ ବେକାରୀ ସମସ୍ୟାଟା କମିଯାଆନ୍ତା ତେଣୁ କରି ଆମେ ସରକାରଙ୍କୁ ଅନୁରୋଧ କରୁଛୁ ଯେ ପ୍ରତ୍ୟେକ ଆଇଟମର ପ୍ରତ୍ୟେକ ପ୍ରଡ଼କ୍ଟଟେ ଆମର ଓଡ଼ିଶାରେ ହେଉ ଆମର ଓଡ଼ିଶାର ଲୋକ ଦାଦନ ଖଟିବା ପାଇଁ ବାହାରକୁ ସେମାନେ ନ ଯାଆନ୍ତୁ ଓଡ଼ିଶାର ପ୍ରତ୍ୟେକ କମ୍ପାନୀ ଯଦି କରାଯାଏ ତା'ହେଲେ ଆମର ବେକାରୀ ସମସ୍ୟାଟା ବହୁତ କମିଯିବ ସେହି ପିଲାମାନେ ସେଇ କମ୍ପାନୀରେ ନିଯୁକ୍ତି ହେବେ ଏବଂ ଆମର ପ୍ରଡ଼କ୍ଟଟେ ବାହାରକୁ ଯିବ ଦେଶ ବିଦେଶକୁ ରପ୍ତାନି କରାଯିବ ସେଇ ରପ୍ତାନିର ଅଧିକ ଆଦାୟ ବି ହେଇପାରିବ ସରକାରଙ୍କର ଏଥିରେ ଲାଭ ଏବଂ ଯୁବଗୋଷ୍ଠୀଙ୍କର ଲାଭ ହେଇପାରିବ ଏଣୁ ମୋର ଅନୁରୋଧ ଯେ ଆମର ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କୁ ଆମର ଓଡ଼ିଶାରେ ଯେକୌଣସି କଳକାରଖାନାର ସୁବିଧା କରାଯାଉ ଆମର ଏହି ଯୁବଗୋଷ୍ଠୀ ଏବଂ ଶିକ୍ଷିତ ବେକାରୀ ମାନେଙ୍କୁ ସେମାନଙ୍କୁ କାମପତ୍ର ମିଳୁ ଏବଂ ଆମର ଓଡ଼ିଶା ଏବଂ ଭାରତ ଉନ୍ନତି ହେଉ